ହ୍ୟାଲୋ ଆଜ୍ଞା କିଏ କହୁଛନ୍ତି କେଉଁଠୁ କହୁଛନ୍ତି ହଁ କହୁନାହାନ୍ତି ହଁ ହଁ ନେବାର ଥିଲା ଆପଣଙ୍କର କ'ଣ ସବୁ ରେଟ ଅଛି ସବୁ ଆମର ଦରକାର ଥିଲା ଶାଢ଼ୀ ଫାଡ଼ି ଦରକାର ଥିଲା ବହୁତ ବୁଝିପାଇଲେ ହଁ ସେହି ବନାରସୀ ଶାଢ଼ୀ ଆସିବ ହେଲା ବୁଝିଲେ ବନାରସୀ ଶାଢ଼ୀ ଆଉ ସେହି ସିଫନ ଶାଢ଼ୀ କେତେଟା ଆଉ ବ୍ରାଣ୍ଡେଡ଼ ଜିନିଷ ରେ ପିଟର ଇଂଲଣ୍ଡ ଫିଟର ପିଟର ଇଂଲଣ୍ଡ ଲି ଲାଇଭ ଏଗୁଡ଼ା ସବୁ ରଖିଛନ୍ତିକି ପୁମା ଏହି କମ୍ପାନିର ଡ୍ରେସ କିଛି ରଖିଛନ୍ତି ହଁ ସେଗୁଡ଼ାର ସବୁ ରେଟ ଚାଟ କେତେ କେମିତି ଅଛି ସେ ବାହାଘରିଆର ସବୁ ଗିଫ୍ଟ ଦେବାର ଅଛି ବୁଝିପାରିଲେ ହଁ ଆଉ ଶାଢ଼ୀର ରେଟ କେମିତି ସବୁ ଅଛି ବନାରସୀ ର ରେଟ କେତେ ଅଛି ପନ୍ଦରସହ ଟଙ୍କା ଆଉ ପାଟ ଗୁଡ଼ା କେତେ ଟଙ୍କା ଅଛି

ନାହିଁ ଆମର ସେ ଦାମିକା ଦରକାର ସାତ ହଜାର ଆଠ ହଜାର ଟଙ୍କା ଭିତରେ ଗୋଟେ ଗୋଟେ ପାଟ ଦରକାର ନାହିଁ ଏତେ ଟଙ୍କା ଦରକାର ନାହିଁ ସେହି ଆଠ ହଜାର ଦଶ ହଜାର ଟଙ୍କା ଭିତରେ ରହିଲେ ଚଳିବ ଆଉ କଲର ଟିକେ ଭଲ ରହିବା ଦରକାର ଆଉ ହଁ ଯଦି କିଛି ସାମ୍ପଲ ଥିବ ତ ମୋବାଇଲରେ ଟିକେ ଫଟୋ ଉଠାଇକି ପଠାଇଦେଲେ ହୁଅନ୍ତାନି ଦେଖି ଦିଅନ୍ତି ଚୟେସ କରିଦିଅନ୍ତି ତାପରେ ପିଲାଙ୍କୁ ପଇସା ଦେଇକି ପଠାଇ ଦିଅନ୍ତି ଆପଣଙ୍କର ଯେଉଁ ଲୁଗା ଯେଉଁ ସେହି ପିଲାଙ୍କର କିଛି ପ୍ୟାଣ୍ଟ ସାର୍ଟ ଯେଉଁ ଅଛି କମ୍ପାନିର ହେଲା ଜିନ୍ସ ହେଉ ଏହିସବୁ ଭଲ ଭଲ କମ୍ପାନିର ପିଟର ଇଂଲଣ୍ଡ ହେଉ ପୁମା ହେଉ ଏହି ସବୁ ଡ୍ରେସର ପ୍ରାଇସ ସବୁ କେତେ ରହୁଛି ନାହିଁ ପ୍ଯାନ୍ଟ ଆଉ ସାର୍ଟ ଏକାଠି ନବୁନା ଯାହା ଦେବୁତ ପୁଣି ଏକାଠି ଭଲ ଜିନିଷ ଦେବୁନା ଅଦିଦାସର କେତେ ରହୁଛି ରେଟ ଏଗାର ସହ ବାର ସହ ହଁ ଚଳିବ ଏଗାର ସହ ବାର ସହ ଚଳିବ ହଉ ସେ ତା ଅଣ୍ଟା ଅଛି ବତିଶ ସାଇଜ ବତିଶ ସାଇଜର ପେଣ୍ଟ ଦୁଇଟା ଖଣ୍ଡେ ପଠାଇବେ ହେଲା ଆଉ ସେ ବେନିୟନ ତା ସହିତ ମେଚିଂ କରି ବେନିୟନ ଦେବେ ଆଉ ଯଦି ପିଟର ଇଂଲଣ୍ଡର କଲର ମେରୁନ କଲରର ସାର୍ଟ କିଛି ଥିବ ହେଲା ତାହାହେଲେ ଗୋଟେ ଚାଳିଶ ସାଇଜ଼ର ସାର୍ଟ ଦରକାର ସେ ମୋଟା ଲୋକ ନା ଚାଳିଶ ସାଇଜ଼ ଦରକାର ସେହି ଅନୁସାରେ ତାର ଜିନ୍ସ ପେଣ୍ଟଟା ସେହି ଥର୍ଟିଏଇଟ ଖଣ୍ଡେ ଲାଗିବ ଆଉ ଆଉ ବନାରସୀ ଶାଢ଼ୀ ଯଦି ଅଛି ତାର କଲର କହିଲେ ବାଇଗେଣି କଲର ଯଦି ଥିବ ପଠାଇବେ ବୁଝି ପାରିଲେ ହଁ ଆଉ ତାକୁ ବିଭିନ୍ନ କଲର ଆସୁଛିନା ଆମର ଟିକେ ଦରକାର ବାଇଗେଣି କଲର ମେଚିଂ କରିକି ପିନ୍ଧିବ ହଁ ହଁ

ହଉ ହଁ ମୁଁ ତ ଆପଣଙ୍କ ଦୋକାନରୁ ସବୁବେଳେ ଅଣେନା ସେହିଥିପାଇଁ ହଁ ସେଥିପାଇଁ କହିଲି ଆଉ ଯଦି ସେ ବ୍ଳାଉଜ ଫ୍ଲାଉଜ ରଖୁଛନ୍ତି ନା ନାହିଁ ଆଉ ସବୁ ଅଛିତ ତାହେଲେ ଗୋଟିଏ ଦୋକାନକୁ ଯାଇ ସବୁ ନେଇଆସିବୁ ଆଉ ହଁ ଆଉ କ'ଣ ଆଉ କ'ଣ କିଛି ପର୍ସେନଟେଜ ଦେବେନା ନାହିଁ ସେମତି ହଁ ପର୍ସେନଟେଜ ନ ଦେଲେ ଆଜି କେହି ଆଉ କାହିଁକି ଆମେ କେତେ ତିରିଶ ଚାଳିଶ ହଜାର କି ପଚାଶ ହଜାର ଟଙ୍କା ପାଖା ପାଖି ଜିନିଷ କିଣିବୁ ସବୁ ବାହାଘରିଆ ଦେବା ପାଇଁ

ନାହିଁ ଆମେ ରାଜହଂସରେ କିଣୁ ସେହିଠୁ କିଣୁ ବୁଝିପାରିଲେ କି କେଦର୍ଶନରୁ କିଣୁ ସବୁଠୁ କିଣୁ କିନ୍ତୁ ଆପଣଙ୍କ ଦୋକାନକୁ ଯାଉନା ଜଗଦୀଶ ଦୋକାନ ଜଗଦୀଶ ଯାଉ ସେତେବେଳେ ଜାଣୁ ଆପଣଙ୍କ ଜିନିଷ କ୍ୱାଲିଟି ଭଲ ଅଛି ବୋଲି ବୁଝିପାରିଲେ ଆପଣ ରେଟ ରାଟ ଠିକ୍ ରଖୁଛନ୍ତି ବୋଲି ଆପଣଙ୍କ ପାଖକୁ ଯାଉଛୁ ଆଉ କଷ୍ଟମର ମାନଙ୍କୁ ଭଲ ବ୍ୟବହାର କରୁଛନ୍ତି ବୋଲି ଆପଣ ଆମେ ଫାଷ୍ଟ ଟାଇମ ପାଇଁ ଆପଣଙ୍କ ଦୋକାନ କୁ ଯାଉଛୁ ହଁ ହଉ ଆମେ ଗଲେ ଫୋନ କରିକି ଯାଇ ଯାଇ ପହଁଛିବୁ ଆଉ ନା ପିଲାଙ୍କୁ ପଠାଇଦେବି ନହେଲେ ଆଉ ଇଏ ଭିଡ଼ିଓ କଲରେ ପଠାଇଦେବି ଦେଖାଇଦେବି ହେଲା ମୋତେ ଦେଖାଇ ଦେବ ମୁଁ ଚୟେଶ ହେଲେ ମୁଁ କହିଦେବି ଆଉ ଏହିଟା ଏହିଟା ନେବି ବୋଲି ହେଲା ହଉ ହଉ ରଖୁଛି